ଆମ ଭାରତ ଏବେ ବହୁତ ଆଗକୁ ଯାଇସାରିଛି ଆମ ଭାରତ ଏବେ ବହୁତ ଉନ୍ନତି ହେଉଛି ଭାରତରେ ବହୁତ ଡେଭ୍ଲପ୍ମେଣ୍ଟ୍ ଆସିସାରିଛି ଶ୍ରୀଯୁକ୍ତ ନରେନ୍ଦ୍ର ଦାମଦର ଦାସ ମୋଦୀଙ୍କ ଦ୍ୱାରା ଆମ ଭାରତ ବହୁତ ଡେଭ୍ଲପ୍ମେଣ୍ଟ୍ ହେଉଛି ଭାରତର ଲୋକ ମାନେ ସବୁ ସୁବିଧା ସହଯୋଗ ପାଇପାରୁଛନ୍ତି ଗରିବ ଦୁଃଖୀ ତା'ପରେ ଆମେ ଏବେ ବ୍ୟାଙ୍କିଙ୍ଗ୍ଗୁଡ଼ିକ ଫୋନ୍ ଦ୍ଵାରା କରିପାରୁଛୁ ଯେମିତିକି ୟୁଜ୍ କରିପାରୁଛୁ କରିପାରୁଛୁ ଆଗ ଆଗରେ ମାନେ ଆଗ ଆଗର କାଳରେ ଯେତେବେଳେ ଫୋନ୍ ନଥିଲା ସେତେବେଳେ ତ କେବଳ ବ୍ୟାଙ୍କ୍ ଖାତାରୁ ହିଁ ପଇସା ଉଠାଇପାରୁଥିଲୁ କି ବାନ୍ଧିପାରୁଥିଲୁ ଏବେ ଯେଉଁଟା ବି ଏ ଏ ଯୁଗରେ ଆମର ଭାରତ ଏତେ ଡେଭ୍ଲପ୍ମେଣ୍ଟ୍ ହୋଇସାରିଛି କି ଆମେ ଏବେ ଫୋନ୍ ଦ୍ୱାରା ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ୍ ଲିଙ୍କ୍ କରିକି ଫୋନ୍ପେ ଗୁଗଲ୍ ପେ' ପେଟିଏମ୍ ସବୁ ୟୁଜ୍ କରିପାରୁଛୁ ପଇସା ପତ୍ର ଯେତିକି ଅଛି ସେପାରେଟ୍ଲି ରହିପାରୁଛି ଦେଖିପାରୁଛୁ ଆମର ଆଉ ଏବେ କିଛି ବି ପ୍ରୋବ୍ଲେମ୍ ହେଉନାହିଁ ଯେିତିକି ଆମର ଭାରତ ଡେଭ୍ଲପ୍ମେଣ୍ଟ୍ ହୋଇସାରିଛି ଆମେ ଘରେ ଥାଇି ବି ଆମର ଆକାଉଣ୍ଟ୍ ବାଲାନ୍ସ ଚେକ୍ କରିପାରୁଛୁ କ୍ୟୁ ଆର୍ କୋଡ଼୍ରୁ ପଇସା ପଠାଇ ପାରୁଛୁ କ୍ୟୁ ଆର୍ କୋଡ଼୍ରୁ ପଇସା ବି ପାଇପାରୁଛୁ ଏବେ ଆମକୁ ଆଉ ଆଗ ଆଗର ଦୁନିଆ କରା ଯାଇକି ଏମିତି ବ୍ୟାଙ୍କ୍ରେ ଧାଡ଼ି ଲାଗିକି ଇଏ କରିବାକୁ ପଡ଼ୁନି ଆହୁରି ଆମର ଭାରତ ଏତେ ଡେଭ୍ଲପ୍ମେଣ୍ଟ୍ ହୋଇସାରିଛି କି ଯେ ଆମେ ଘରେ ଘରେ ଥାଇକି ବି ବ୍ୟାଙ୍କିଙ୍ଗ୍ ସବୁ ଇଏ କରିପାରୁଛୁ ଦେଖିପାରୁଛୁ ଉଠାଇ ପାରୁଛୁ ପେମେଣ୍ଟ୍ କରିପାରୁଛୁ ସବୁ କିଛି କରିପାରୁଛୁ ଆମର ଭାରତ ଡେଭ୍ଲପ୍ମେଣ୍ଟ୍ ହୋଇସାରିଛି ଏବଂ ଏମିତି ଡେଭ୍ଲପ୍ମେଣ୍ଟ୍ ହିଁ ହେଉଥାଉ